ଗାଡ଼ି ଗୁଡ଼ା ମିଲବା ମିଲବା ବେଲେ ଆମର ଯିବାର ଅଛି ମୋତେ ଆମର ହରିଶଙ୍କର ଯିବାର ଅଛି ହରିଶଙ୍କର ପଡ଼ିଯିବା ଏନ୍ତା ଦେଢ଼ ଶହ କିଲୋମିଟର ଯିମୁ ବୋଲେ ଗାଡ଼ି ଭଡ଼ା ମିଲବା ହଁ ବୋଲେ ଆପଣ ଚୋଉଦ ମାର୍ଚ୍ଚ କେ ଗାଡ଼ି ଲଗ୍ ବି ଆମର ଯିବାଟା ଚଉଦ ମାର୍ଚ୍ଚ କେ ଆମର ନୁ ହରିଶଙ୍କରର ମୋର ବାପାର ଟିକେ ମୋର ମା' ବାପାର ଇଚ୍ଛା ଅଛି ସିଏ ହରିଶଙ୍କର ମନ୍ଦିର ଦେଖିବେ ସେନୁ ଆମେ ଦର୍ଶନ କରିମୁ ଭଗବାନରଟି ହରିଶଙ୍କର ଭଗବାନଙ୍କର ଗାଡ଼ି ସେନୁ ବୁଲି ଆଇବାରେ ଚାରି ଦିନ ରହିବାରେ ବୋଲେ କେତେ କେତେ ଲାଗବା ପଇସା ପତର ହଁ ହଁ ଠିକ୍ ଅଛି ଠିକ୍ ଅଛି